ଆମର୍ ଭାରତରେ ତ ବହୁତ ପ୍ରକାର ଖେଳ ଅଛିସ ବହୁତ ପ୍ରକାର ଖେଳ ଖେଳୁଛନ୍ତି ସେଥି ଭିତରେ ସବୁଠାରୁ ଭଲ ଖେଳୁଛନ୍ କ୍ରିକେଟ କବାଡ଼ି ହକି ଫୁଟବଲ ବ୍ୟାଡ଼ମିଣ୍ଟନ ଏସବୁ ଖେଳୁଛନ ଯେନ୍ଟାକି ଖେଳିକି ସେମାନେ ବହୁତଟି ପୁରସ୍କାର ଆମର୍ ଭାରତ ଲାଗି ଆନିଛନ୍ ବହୁତ ନାଁ କରିଛନ୍ ଅଲଗା ଅଲଗା ଦେଶକେ ଯାଇକି ଖେଲି କରି ବହୁତ ଭଲ ନାଁ କରିକି ବହୁତ ପୁରସ୍କାର ଆନିଛନ୍ ବହୁତ ବଢ଼ିଆ ଖେଲୁସନ୍ ସମସ୍ତଙ୍କ ଭିତରୁ ମୁଇଁ କେତେଟା ପିଲାଙ୍କର ନାଁ ଯାନିଛନ୍ ଯେନ୍ଟାକି ହକିର ପ୍ଲେୟାର୍ ହକି ପ୍ଲେୟାର୍ ନାଁ ହେଉଛି ଅମିତ ରୋହି ଦାସ ଅଜିତ ପାଲସିଂ ଫୁଟବଲ ପ୍ଲେୟାର୍ଙ୍କ ନାଁ ହେଉଛେଁ ସୁନିଲ ଛତ୍ରି ଭାଇଚୁଙ୍ଗ ଭାଟିଆ ସନ୍ଦେଶ ଜିଁଘାଇ ଏବଂ ଚେସ୍ ପ୍ଲେୟାର୍ଙ୍କ ନାଁ ହେଉଛେଁ ବିଶ୍ୱନାଥ ଆନାଦ ହେମତାଲା ହରିକ୍ରିଷ୍ଣା ବକ୍ସିଂ ବକ୍ସିଂ ପ୍ଲେୟାର୍ଙ୍କ ନାମ ମେରିକମ ଦୌଡ଼ରେ ଦୁତି ଚାନ୍ଦ ଆର୍ ବହୁତ କିଛି ଖେଲ ଖେଲି କରି ବହୁତ ହେଇଛନ୍ ତା' ପଛେ ଆମର କ୍ରିକେଟଟା ତ ସବୁଠାରୁ ଇଣ୍ଡିଆର ଭଲ ଖେଲୁଛନ୍ ବହୁତ ଖେଲୁଛନ୍ ସମସ୍ତେ ଦେଖୁଛନ୍ ସଭିଙ୍କ ପ୍ରିୟ ତାଙ୍କର ନାଁ ହେଉଛି ଯେନ୍ ମାନେକି ଭଲ ଖେଳୁଛନ୍ ସେମାନଙ୍କ ମଧ୍ୟରୁ କପିଲ ସିଂ ଦେଓ ମହେନ୍ଦ୍ର ସିଂ ଧୋନି ବିରାଟ କୋହଲି ଯୁବରାଜ ସଚିନ ତେନ୍ଦୁଲକର ଇରଫାନ ପଠାନ ଇମାନେ ତ ଭଲ ଖେଲିକି ବହୁତ ମେଡ଼ାଲ୍ ଆନିଛନ୍ ସେମାନେ ଅଲଗା ଦେଶକେ ଯାଇ କରି ଖେଲି କରି ବହୁତ କିଛି କରିଛନ୍